ଯଦି ଆମ ଘରେ କାହାର ଦେହ ଅସୁସ୍ଥ ହୁଏ ଧର ଝାଡ଼ା ହେଲେ ଝାଡ଼ା ହେଲେ ଆଉ ମୁଁ ତାକୁ ଲୁଣ ଲେମ୍ବୁ ଆଉ ଚିନି ମିଶେଇକି ସର୍ବତ କରିକି ଦିଏ ଆଉ ଖାଇବା ପାଇଁ ତାକୁ ଚୁଡ଼ା କଦଳୀ ଖାଇବା ପାଇଁ ଦିଏ ନହେଲେ କିଛି ସିଜା ଖାଦ୍ୟ ନରମ ଖାଦ୍ୟ ତାକୁ ଦିଏ ଆଉ ଜ୍ୱର ଯଦି ହେଇଥିବ ତାକୁ ମୁଁ ଭାତ ଖାଇବା ପାଇଁ ମନାକରେ ଆଉ ତାକୁ ରୁଟି ସନ୍ତୁଳା କରିକି ଦିଏ ତେଲଫେଲ ଗରମ କରିକି ତାକୁ ଘଷିବା ହେବା ପାଇଁ କୁହେ ବି କରେ ଆଉ ଯଦି ବା ମୁଣ୍ଡ ବିନ୍ଧା କି ପେଟ ଗ୍ୟାସ୍ ହେଲା ଗ୍ୟାସ୍ ପାଇଁ ଔଷଧ ଦିଏ ତା'ପରେ ପେଟ ଯଦି କାଟୁଥିବ ତାକୁ ଲେମ୍ବୁ ସର୍ବତ କିମ୍ବା ଅଲଗା ଦେଶୀ ଚିକିତ୍ସା ଯାହା ଆସେ ସବୁ ମୁଁ ତା' ବ୍ୟବସ୍ଥା କରିଥାଏ